ୟୁଟ୍ୟୁବ୍ ଟିଭିରୁ କିଛି ପ୍ରୋଗ୍ରାମ୍ରେ ମୁଁ ଲକ୍ଷ୍ମୀ ଚ୍ୟାନେଲ୍କୁ ଫଲୋ କରିକି ଏବଂ କିଛି ମୁଁ ମୋର ପ୍ରିୟ ଖାଦ୍ୟ ରେସିପି ଶିଖିଛି ଏବଂ ସେ ଯେମିତି ହିଁ କହିଥାନ୍ତି ସେମିତି ହିଁ କରିଲେ ସେ ଖାଦ୍ୟ ବହୁତ ଭଲ ହୋଇଥାଏ ଏବଂ ବହୁତ ଟେଷ୍ଟି ଲାଗିଥାଏ